ସାର୍ ନମସ୍କାର ଆସନ୍ତୁ ଆଉ ମୟୁରଭଞ୍ଜ ଫାଷ୍ଟ୍ ଟାଇମ୍ ଆସିଛନ୍ତି ବୋଧେ ଆଉ କ'ଣ ସେବା କରିପାରିବା ଆଚ୍ଛା ଆପଣ ତାହେଲେ ଗୋଟେ କାମ କରନ୍ତୁ ଆମେ ଫାଷ୍ଟ୍ ଶିମିଳିପାଳ ପଳାଇବା ଶିମିଳିପାଳରେ ବାଘ ଭାଲୁ ଅଛନ୍ତି ସବୁ ଦେଖିବା ତା'ପରେ ଆମେ ଯିବା ଖିଚିଙ୍ଗ ଆଡ଼କୁ ଯିବ ତାପରେ ଫେରିଲାବେଳେ ଆମେ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ଜାଣିଛନ୍ତି କି ନାହିଁ ହଁ ଆମର ଯେଉଁ ପୁରୀରେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ଆମର ବାରିପଦାରେ ବି ମଧ୍ୟ ଗୋଟିଏ ଜଗନ୍ନାଥ ମନ୍ଦିର ଅଛି ଯେଉଁଟାକୁ କି ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ କୁହାଯାଏ ବା ଦ୍ୱିତୀୟ ପୁରୀ ଭାବରେ କୁହାଯାଏ ସେଠି ବି ମଧ୍ୟ ଜଗନ୍ନାଥ ଅଛନ୍ତି ବଳଭଦ୍ର ଅଛନ୍ତି ସୁଭଦ୍ରା ଅଛନ୍ତି ତାଙ୍କୁ ବି ମଧ୍ୟ ଦର୍ଶନ କରିବେ ତା'ପରେ ଅଛି ମାଆ ଅମ୍ବିକା ମନ୍ଦିର ବାରିପଦାରେ ବାରିପଦାର ଯାହାକୁ କି ଦେବୀ ବୋଲି କୁହାଯାଏ ସେ ମଧ୍ୟ ଅଛନ୍ତି ତାଙ୍କୁ ମଧ୍ୟ ଦର୍ଶନ କରିବା

ଶିମିଳିପାଳକୁ ଦେଖନ୍ତୁ ଆପଣ ଯଦି ଆପଣ କେତେ ଜଣ ଅଛନ୍ତି ଏକା ଅଛନ୍ତି ନା ଆପଣଙ୍କ ପରିବାରର ଲୋକମାନେ ମଧ୍ୟ ଅଛନ୍ତି ହଁ ଠିକ୍ ଅଛି ଆମେ ଗୋଟେ କେବ୍ ବୁକ୍ କରିଦେବା ସେଇଥିରେ ତାର ଭଡ଼ା ଯାହା ଲାଗିବ ମୋର ଦିନକୁ ହେଉଛି ପାଞ୍ଚଶହ ଟଙ୍କା ଲେଖା ମୁଁ ନେବି ଆପଣ କେତେ ଦିନ ରହିବେ କି ବାରିପଦାରେ ବାରିପଦାରେ ଦେଖନ୍ତୁ ପୁଣି ମୋର ଖାଇବା ଅଛି ମୋର ବୁଲିବା ଅଛି ତା'ପରେ ପୁଣି ଆପଣଙ୍କ ସହିତ ମୋର ଗୋଟେ ଦିନଟା ଯିବ ସେଥିପାଇଁ ତ ମୋତେ କିଛି ନା କିଛି ଇନକମ୍ ତ କରିବା ପାଇଁ ପଡ଼ିବ ନା ମୋର ଖାଇବା ପୁଣି ଅଛି ଖାଇବାଟା କ'ଣ ଆପଣ ଦେବେ କି ସେଇଥି ପାଇଁ ତ ମୁଁ କହୁଛି ମତେ ପାଞ୍ଚଶହ ଟଙ୍କା ଦେଲେ ମୋ ଖାଇବା ମୋ ଅଲଗା ରହିବ ଆପଣଙ୍କ ଖାଇବାଟା ଆପଣଙ୍କ ଅଲଗା ରହିବ ଯଦି ଆପଣ ମୋତେ ବି ଖାଇତେ ବି ଦେଇଥାନ୍ତେ ତେବେ ମୁଁ ତିନିଶ ଟଙ୍କାରେ ବି ଡେଲି ଆପଣଙ୍କ ସହିତ ଦିନ ସାରା ରହିଥାନ୍ତି ଆଉ ଆପଣ କେଉଁଠି ରହିବା ବ୍ୟବସ୍ଥା କିଛି କରିଛନ୍ତି ନା କରିନାହାନ୍ତି ନା ଆମେ ଖାଲି ଏମିତି ଦିନସାରା ବୁଲୁଥିବା ନହେଲେ ମୁଁ ଗୋଟିଏ ହୋଟେଲ୍ ଅଛି ହେଉ ଠିକ୍ ଅଛି ମୋ ପାଖରେ ତିନି ଚାରିଟା ହୋଟେଲ୍ ଅଛି ଯେମିତି କି ଆମର ସିଦ୍ଧାର୍ଥ ହୋଟେଲ୍ ଦୁର୍ଗା ହୋଟେଲ୍ ବାରିପଦାର ବଡ଼ ବଡ଼ ହୋଟେଲ୍ଗୁଡ଼ା ସିଦ୍ଧାର୍ଥ ହୋଟେଲ୍ରେ ଆଠଶହ ଟଙ୍କା ଗୋଟିଏ ରାତିକୁ ନେବ ଆଉ ଆମର ଦୁର୍ଗା ହୋଟେଲ୍ଟା ବାରଶହ ଟଙ୍କା କେଉଁ ହୋଟେଲ୍ରେ ରହିଲେ ଆପଣଙ୍କୁ ଭଲ ଲାଗିବ କୁହନ୍ତୁନା ସୁବିଧା ସେଠି ଅଛି ଏ ସି ବି ଅଛି ପାଣି ଚବିଶ ଘଣ୍ଟା ରହିବ ଲାଇନ୍ ଜମା କଟିବନି ଆଉ ଖାଇବା ମଧ୍ୟ ତାଙ୍କର ସେମାନେ ନିଜେ ଦେବେ ସେଠି ଆପଣଙ୍କୁ ଖାଇବା ପାଇଁ ଅଧିକା କିଛି ଖର୍ଚ୍ଚ କରିବା ପାଇଁ ପଡ଼ିବନି ଆଉ ଆପଣଙ୍କର ସେଠି ଗାଡି ପାର୍କିଂ ପାଇଁ ବି ଜାଗା ଅଛି ଯଦି ମାନେ ସବୁ ପ୍ରକାର ସୁବିଧା ଅଛି ସେଠି ଲୋକମାନେ ବି ଅଛନ୍ତି ଯଦି ଆପଣ କିଛି ଖାଇବା କି କେହି ବନ୍ଧୁ ଆସିଲେ ତାଙ୍କ ପାଇଁ ବି ଜାଗା ମଧ୍ୟ ଅଛି ସେଠି ଆପଣ ଯାଇକି କଥାବାର୍ତ୍ତା ହୋଇପାରିବେ ଆଉ ଆପଣ ଦେବକୁଣ୍ଡ ଦେଖିଛନ୍ତି ହଁ ଡେମ୍ ଅଛି ଆପଣ ସୁଲେଇପା ଡେମ୍ ଅଛି ଯୋଉଟା କି ରାଇରମପୁର ଆଗକୁ ଅଛି ତା'ପରେ ଆମର ଦେଉଡ଼ି ଡେମ୍ ଅଛି ସୁନ ଡେମ୍ ଅଛି ବହୁତ ଗୁଡ଼ାଏ ଡେମ୍ ଅଛି ଆପଣ ସବୁ ଡେମ୍ ଯିବେ ହେଉ ଠିକ୍ ଅଛି ଆପଣ ଆଜି ଆଗ ରେଷ୍ଟ୍ ରେଷ୍ଟ୍ କରିନିଅନ୍ତୁ ତା'ପରେ କାଲିଠୁ ଆମେ ବାହାରିବା